ଆମର ଏବେ ଦୋଳ ପୂଜାରେ ସେ ଆମର ଦୋଳ ଠାକୁର ଯେବେ କାନ୍ଧରେ ହୋଇଯାଆନ୍ତି ସେତେବେଳେ ଆମେ ସମସ୍ତେ ଯେଉଁ ଲୋକମାନେ ନିଅନ୍ତି ବହୁତ ନାଚ ନୃତ୍ୟ କରନ୍ତି ଏମିତି ଘଣ୍ଟ ଆସନ୍ତି ମାଆ ସାରଳାଙ୍କ ଘଣ୍ଟ ମଙ୍ଗଳାଙ୍କ ଘଣ୍ଟ ବହୁତ ଠାକୁର ଠାକୁରାଣୀଙ୍କ ଘଣ୍ଟ ଆସି ସେମାନେ ବହୁତ ମାନେ ଦାଣ୍ଡରେ ବହୁତ ନୃତ୍ୟ କରିଥାନ୍ତି ବହୁତ ମନ ଖୁସି ଲାଗେ ଠାକୁରଙ୍କୁ ଦେଖିଲେ ଆମେ ଭୋଗରାଗ କରିଥାଉ ସେମାନେ ଠାକୁରଙ୍କୁ ମୁଣ୍ଡରେ ଧରି ନୃତ୍ୟ କରିଥାନ୍ତି ବହୁତ ଭଲ ଲାଗେ ଝାମୁଯାତ୍ରାରୁ ବି ମାଆଙ୍କ ପାଖରେ ବହୁତ ମାନେ ବହୁତ ନୃତ୍ୟ ହୁଏ ବହୁତ ପୂଜାପାଠ ହୁଏ ସେଠି ବି ବହୁତ ମନ ଆନନ୍ଦ ଲାଗେ ସବୁଆଡ଼େ ବହୁତ ଠାକୁର ଠାକୁରଙ୍କ ପାଖରେ ପର୍ବପର୍ବାଣିରେ ନୃତ୍ୟ କରନ୍ତି ଜଗନ୍ନାଥଙ୍କ ମନ୍ଦିରରେ ବି ବହୁତ ନୃତ୍ୟ ହୁଏ ଦାସୀଙ୍କର ନୃତ୍ୟ ନଦେଖିଲେ ଜଗନ୍ନାଥଙ୍କ ମନ ଜମା ବି ଭଲ ଲାଗେନି ସେଥିପାଇଁ ସିଏ ବି ପ୍ରତ୍ୟେକ ଦିନ ନୃତ୍ୟ ଦେଖନ୍ତି ତାଙ୍କ ପାଖରେ ବି ଲୋକ ଭକ୍ତମାନେ ଗଲେ ବି ମନ ଖୁସିରେ ବି ବହୁତ ନୃତ୍ୟ କରନ୍ତି ଭଜନ କୀର୍ତ୍ତନ ହୁଏ ବହୁତ ଘଣ୍ଟ ଓଡ଼ିଶୀ ନୃତ୍ୟ ଏମିତି ବହୁତ ତାଙ୍କ ପାଖରେ ହୁଏ ବହୁତ ମନ ମନ ଭଲ ଲାଗେ ବହୁତ